ହ୍ୟାଲୋ ହଁ ମୁଁ ପ୍ରଶାନ୍ତି ଲଜ୍ରୁ କହୁଛି କେତେଟା ରୁମ୍ ହଁ ଦେଇ ହେବ ଏସି ରୁମ୍ ଗୋଟିଏ ରାତି ଗୋଟିଏ ଦିନ ପାଇଁ ଏକ ହଜାର ଟଙ୍କା ପଡ଼ୁଛି ସାତ ଶହ ଟଙ୍କା ପଡ଼ୁଛି ସିଙ୍ଗିଲ୍ ବେଡ଼୍ ପଡ଼ୁଛି ସାତ ଶହ ଟଙ୍କା ଡବଲ୍ ବେଡ଼୍ ପ ପଡ଼ୁଛି ଏକ ହଜାର ଟଙ୍କା ହଁ ଆପଣ ଖାଇବାଟା ଆମର ଏକ୍ସଟ୍ରା ଆପଣ ଯେଉଁ ଅନୁଯାୟୀ ଆପଣ ମଗାଇବେ ଆମେ ସେହି ଅନୁଯାୟୀ ଆପଣଙ୍କୁ ସର୍ଭ କରିବୁ

ଆଜ୍ଞା

ଆଜ୍ଞା ହଁ ଆମେ ସବୁପ୍ରକାର ସୁବିଧା ଆମେ ଯୋଗାଇ ଦେବୁ କିଛି ଅସୁବିଧା ନାହିଁ ତେଣୁ ଆପଣ କନଫର୍ମ କରିକି ଅଗ୍ରୀମ କାଟିଦିଅନ୍ତୁ ହଁ ହଁ ଗାଡ଼ି ମୋଟର ଅଛି ସୁବିଧା ହଁ ଆମ ଲଜ୍ ତରଫରୁ ଆମର ଗାଡ଼ି ଅଛି ଆମ ଆପଣ ଯୁଆଡେ ଯାଇପାରିବେ ଆପଣଙ୍କୁ ଆମର ଗାଇଡ଼ ଯିଏ ପଥ ନିର୍ଦେଶକ ଅଛି ସେ ତା ନିର୍ଦେଶନାରେ ଆପଣ ମଧ୍ୟ ବୁଲାବୁଲି କରିପାରିବେ ଏବଂ ଆମର ଗାଡ଼ି ଅଛି ସେଥିପାଇଁ କିଲୋମିଟର ପିଛା ଆମର ଧାର୍ଯ୍ୟ କରାଯାଇଛି ପଇସା ଆପଣ ଅନୁସୂଚନା ଦେଖି ତାକୁ ପ୍ରଦାନ କରିବେ

ହଁ ଆମର ପରା ନିର୍ଦେଶନା କାରି ଜଣେ ଅଛନ୍ତି ଆମର ଜଣେ ସହ ନିର୍ଦ୍ଦେଶକ ଅଛନ୍ତି ଆପଣଙ୍କ ଗାଡ଼ି ସାଥିରେ ସିଏ ଯିବେ ଆପଣ ଯେଉଁ ଗାଡ଼ି ଆମଠୁ ନେବେ ସେଥିରୁ ସେ କିଛି ତାଙ୍କର ପ୍ରାପ୍ୟ ପାଇବେ ଦୈନିକ ପ୍ରାପ୍ୟ ତେଣୁ ଆପଣଙ୍କୁ ଏହି ଏରିଆର ସମସ୍ତ ଦର୍ଶନୀୟ ସ୍ଥାନ ବା କୌଣସି ମୁଖ୍ୟ ସ୍ଥାନ ବିଷୟରେ ସେ ଆପଣ ମାନଙ୍କୁ ଅବଗତ କରାଇ ପାରିବେ ଆପଣ ଯେଉଁଦିନ ଘର ଛାଡ଼ିବେ କକ୍ଷ ଛାଡ଼ିବେ ସେଦିନ ଆପଣ ସବୁ ପେମେଣ୍ଟ ଦେବେ ଠିକ ଅଛି ଆଜ୍ଞା